ମୁଁ ସାଧାରଣ ଲୋକ ଗୋଟେ ମୁଁ ଯେହେତୁ ଗୋଟେ କ୍ୟାବ୍ ବୁକ୍ କରିଥିଲି ଆପଣଙ୍କ ଏଜେନ୍ସି ତାରେ ମୁଁ ଆମ ସୁନାବଡ଼ାରୁ ଭୁବନେଶ୍ୱର ଯାଇଁ କ୍ୟାବ୍ ଗୋଟେ ବୁକ୍ କରିଥିଲି ତ ଏଜେନ୍ସିରେ କଲ୍ କରିବା ସମୟରେ ମୁଁ ତାଙ୍କ ସାଙ୍ଗେ ଯୋଗାଯୋଗ କରେ ମୁଁ ତେର ହଜାର ଟଙ୍କାରେ ଫିକ୍ସ କରିଥିଲି ଏବଂ ମୁଁ ଯେତେବେଳେ ଯାଇ କ୍ୟାବ୍ ଆସିଲା ମୁଁ ବସିଲି ଏବଂ ବାହାରିଲି ସୁନାବେଡ଼ାରୁ ଯାଇ ଯାଇ ଭୁବନେଶ୍ୱରରେ ଯେତେବେଳେ ପହଞ୍ଚିଲି ସେତେବେଳେ ସେ କ୍ୟାବ୍ କ୍ୟାବ୍ର ଲୋକ ମତେ କହୁଛି ଯେ ତେର ହଜାର ଜାଗାରେ ସତର ହଜାର ଟଙ୍କା ଦେବା ପାଇଁ ତ ଏହି ଇ ଏହି ପ୍ରମାଣରେ ମୁଁ କିଛି ଆପଣଙ୍କୁ କେନ୍ସଲ୍ର ଏ ତେର ହଜାର ଭରିବାର ଇଏ ମାଗୁଛେ ମୋତେ ଦୟାକରିକି ବୁଝନ୍ତୁ ମୋ କଥା ମୋତେ ପ୍ରଥମେ ଯେହେତୁ ତମେ ତେଇଶି ତେଇଶି ଘଣ୍ଟା ତେର ହଜାର କହିଥିଲେ ଏବେ ଗଲା ପରେ ମୋତେ ସତର ହଜାର କହିଲେ ମୁଁ ଆଉ ଚାରି ହଜାର କୋଉଠୁ ଆଣିବି ଏହି କା ଏହି ଏହି କ୍ଷେତ୍ରରେ ମୁଁ କେସ୍ କରିବାକୁ ଚାହେଁ ଇତ୍ୟାଦି